ହଁ ହଁ ଖର୍ଚ୍ଚ ତ ଲାଗିବ ଦୁଇ ହଜାର ପର୍ଯ୍ୟନ୍ତ ଲାଗିବ ଆପଣଙ୍କ ଘର କୋଉଠି ଗଲେ ଯାଇକି ଦେଖିଲେ ଜଣା ପଡ଼ିବ କ'ଣ କ'ଣ ହୋଇଛି ସବୁ ଦେଖିବାକୁ ପଡ଼ିବ ନ ଦେଖିଲେ ପୁରୁଣା ହୋଇଯାଇଛି କି ସବୁ କ'ଣ କହିଲେ ଆଉ ଥରେ ରିପିଟ୍ କରି ପାରିବେ ମ୍ୟାମ୍ ଦେଖନ୍ତୁ ନ ଦେଖିଲେ ଆମେ ତ କିଛି କହିପାରିବାନି ଯାଇକି ଦେଖିଲେ କେତେ ଖର୍ଚ୍ଚ ପଡ଼ିବ ଏବେ ତ ବର୍ଷା ହେଉଛି ବର୍ଷା ହଉଛି ବର୍ଷାଟା ଟିକେ କମି ଯାଉ ଆଉ ଏବେ ଟିକେ ମୁଁ ଦୁଇ ତିନି ଜାଗାରେ ବିଜି ବି ଅଛି ତ ବେଶୀ ନାହିଁ ଏଇ ବର୍ଷାଟା ଟିକେ କମି ଯାଉ ତାପରେ ମୁଁ ମୁଁ ଯିବି ନହେଲେ ସେ ଆମ ଲୋକ କାହାକୁ ପଠାଇ ଦେବି ବର୍ଷାଟା କମିଯାଉ ବର୍ଷାଟା ଟିକେ ବହୁତ ବେଶୀ ହଉଛି କଣ୍ଟିନ୍ୟୁ ହେଉଛି ଏମିତିରେ ଟିକେ ଇଲେକ୍ଟ୍ରି କାମଟା ଟିକେ ଇଏ ଲାଗିବ ଆପଣ ୱେଟ୍ କରନ୍ତୁ ଗୋଟେ ଦୁଇ ଗୋଟେ ଦୁଇ ଦିନ ଗୋଟେ ହଁ ଠିକ ଅଛି ମୁଁ ମୋର ୱାର୍କର୍ ଜଣଙ୍କୁ ପଠାଇ ଦେବି ସେ ହଁ ଆମର ୱାର୍କର୍ କାଲି କାଲି ପଠାଇ ଦେବି

ଠିକ୍ ଅଛି

ଠିକ୍ ଅଛି ଠିକ୍ ଅଛି